ଆପଣଙ୍କ ଧାର୍ମିକ ପର୍ବ ସହିତ ଜଡ଼ିତ ଖାଦ୍ୟ ସାମଗ୍ରୀ ଗୁଡ଼ିକ କ'ଣ ବିଭିନ୍ନ ପର୍ବପର୍ବାଣୀ ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରସାଦ ବ୍ୟବହୃତ ହୁଏ କି କ୍ଷୀରି ମଣ୍ଡାପିଠା ମାଣବସା ଏଣ୍ଡୁରି ପିଠା ପ୍ରଥମାଷ୍ଟମୀ ପୋଡ଼ପିଠା ରଜ ଲଡ଼ୁ ଗଣେଶପୂଜା ହବିଷ ଡ଼ାଲମା ଅରୁଆ ଭାତ ମୁଆଁ କ୍ଷୀରି ଇତ୍ୟାଦି ଆମର ଓଡ଼ିଆ ମାନଙ୍କର ବହୁତ ଗୁଡ଼ିଏ ପର୍ବପର୍ବାଣୀ ରହିଛି କଥାରେ ଅଛି ବାର ମାସରେ ତେରଟି ପର୍ବ ରହିଥାଏ ସେ ବାର ମାସରେ ତେରଟି ପର୍ବ ବହୁତ ଗୁଡ଼ିଏ ପର୍ବ ଥାଏ ଦୁର୍ଗା ପୂଜା ଥାଏ ରଜ ଥାଏ ମାଣବସା ଗୁରୁବାର ପ୍ରଥମା ଅଷ୍ଟମୀ ସରସ୍ଵତୀ ପୂଜା ଗଣେଶ ପୂଜା ଲକ୍ଷ୍ମୀ ପୂଜା ତା'ଭିତରେ ଆମର ମାଣବସାରେ ଏଣ୍ଡୁରି ପିଠା ମାଣବସାରେ ମଣ୍ଡା ପିଠା କ୍ଷୀରି ହୋଇଥାଏ ମାଣବସାରେ ଖିରି ମଣ୍ଡାପିଠାଟା ନିହାତି ଆବଶ୍ୟକର ଜିନିଷଟା ଆମର ମାଣବସାରେ ମଣ୍ଡା ପିଠାଟା ହୁଏ ମଣ୍ଡା ପିଠା ପୂଜାରେ ଲାଗିଥାଏ ତାକୁ ପ୍ରସାଦ ରୂପେ ଆମେ ପାଉ ତାକୁ ଖାଇ ଆମେ ରହିଥାଉ ଆମର ଓଡ଼ିଆ ସଂସ୍କୃତିର ସେଟା ବହୁତ ବଡ଼ ପରମ୍ପରା ଆମେ ମାଣବସା ଗୁରୁବାରରେ ବହୁତ କିଛି ଜିନିଷ ଆମେ ଶିଖିଥାଉ ପୂଜା କରୁ ଝୋଟି କାଟୁ ଗେଣ୍ଡୁ ଫୁଲ ପୂଜା କରୁ ଦୂବ ବରକୋଳି ପତ୍ର ସେସବୁ ଜିନିଷ ଆଣି ଆମେ ବହୁତ କିଛି ଆଣିକି ପୂଜା କରିଥାଉ ତା'ଭିତରେ ଆମର କ୍ଷୀରି କରାଯାଏ ମଣ୍ଡା ପିଠା ତିଆରି କରାଯାଏ ତା'ସହିତ ଦଶ ମଣ୍ଡା କରାଯାଏ ସେ ଦଶ ମଣ୍ଡାରେ ଆମେ କଦଳୀ ନଡ଼ିଆ କାଜୁ ବାଦାମ ଚିନି ମୁଗ ବୁଟ ଖଜୁର ବହୁତ କିଛି ଜିନିଷ ମିଶାଇ ଆମେ ମଣ୍ଡା ପିଠାଟି ପ୍ରସ୍ତୁତ କରିଥାଉ ଆଉ ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ହୁଏ ପ୍ରଥମାଷ୍ଟମୀ ଘରର ବଡ଼ ସେ ପୁଅ ହଉ କିମ୍ବା ଝିଅ ହଉ ଯଉଁମାନେ ପ୍ରଥମ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କ ଆମେ ପ୍ରଥମାଷ୍ଟମୀ ଦିନ ତାଙ୍କୁ ପୂଜା କରାଯାଏ ତା'ସହିତ ଏଣ୍ଡୁରି ପିଠାଟି ତିଆରି କରାଯାଏ ଏଣ୍ଡୁରି ପିଠାଟି ତିଆରି କରିବା ସହିତ ଏଣ୍ଡୁରି ପିଠା ପୂଜାରେ ଲାଗେ ସେହି ଏଣ୍ଡୁରି ପିଠାକୁ ଆମେ ଯୋଉ ପିଲାଟି ବଡ଼ ଥାଏ ତାକୁ ପୂଜା କରାଯାଏ ତାକୁ ଖୁଆ ଖାଇବା ପାଇଁ ଦିଆଯାଏ ସେ ଖାଇଥାଏ ପୋଡ଼ପିଠା ରଜ ରଜରେ ପୋଡ଼ପିଠାଟା ନିହାତି ଆବଶ୍ୟକର ଜିନିଷଟା ଆମର ରଜ କହିଲେ ପୋଡ଼ପିଠାଟି ହୋଇଥାଏ ଦୋଳି ଯେଉଁ ହୁଏ ପୋଡ଼ପିଠା ମୁହାଁ ପିଠା ଟି ତିଆରି କରାଯାଏ ରଜର ହବିଷ ମାସରେ ଆମର ଡାଲମା ଅରୁଆ ଭାତ ମୁଆଁ କ୍ଷୀରି ଇତ୍ୟାଦି ତିଆରି କରାଯାଏ